ଆମ ଘରେ ଗୋଟିଏ ନିଜେ ତିଆରି କରୁ ଗୋଟିଏ ମସଲା ସେଥିରେ ଗୁଜରାତି ଲବଙ୍ଗ ଢୋଲା ଅଳେଇଚ ଆଉ ବିଭିନ୍ନ ପ୍ରକାର ଆହୁରି ମସଲା ସବୁ ମିଶାଇକି ଡାଲଚିନି ସବୁ ମିଶାଇକି ରୋଷେଇ ଗୋଟିଏ ମସଲା କରୁ ସେହିଟା ଯେକୌଣସି ତରକାରୀ ପତ୍ର ହେଉ ତା'ଦେହରେ ପକାଇଦେଲେ ବହୁତ ସ୍ୱାଦ ଲାଗେ ବଢ଼ିଆ ଲାଗେ ଆଉ ସେଗୁଡ଼ା ଚାହାରେ ବି ପକାଇ ଦେବ ଟିକେ ଅଦା ଟିକେ ପକାଇକି ତାକୁ ଚାହାରେ ବି ପକାଇ ଦେଲେ ବହୁତ ଭଲ ବାସ୍ନାହୁଏ ଭଲ ଲାଗେ ପିଠା କଲେ ଯଦି ସୁଜି ପିଠା ହେଉ କୌଣସି ପୂର ଦିଆ ପିଠା କଲେ ପୂରରେ ଯଦି ଏଗୁଡ଼ାକୁ ମିଶାଇ ଦେଇକି ପିଠାଟା ହୁଏ ପିଠାଟା ବଢ଼ିଆ ବାସ୍ନା ଦିଏ ବଢ଼ିଆ ଲାଗେ ଖାଇବା ପାଇଁ ଭଲ ଲାଗେ ଆଉ ସେ ମସଲାଟା ଆମେ ତାକୁ ସବୁ ଗରମ ସବୁକୁ ସବୁ ମସାଲାକୁ ଜଷ୍ଟ ଟିକେ ଖରାରେ ବଜାଇ ଦେଇକି ଟିକେ ତାକୁ ଗରମ କରିଦେବା ଗରମ କରିକି ତାକୁ କୁଟୀ ଦେବା ହେମଦସ୍ତାରେ କୁଟି ଦେଇକି ପୂରା ଗୁଣ୍ଡ ପୂରା ପାଉଡ଼ର ଭଳିଆ କରିଦେବା କରିଦେଇକି ତାକୁ ଯେକୌଣସି ଜିନିଷରେ ପକାନ୍ତୁ ବହୁତ ଭଲ ଲାଗିବ ବଢ଼ିଆ ବାସ୍ନା ତ ହେବ ବହୁତ ସ୍ୱାଦ ବି ଲାଗିବ